ନାଇଁ ଭାଇ ଆମର ସକାଳୁ ପ୍ରଥମେ ତ ଆଗେ ବରା ପିଆଜି ସିଙ୍ଗଡ଼ା ଯେତିକି ସବୁ ଜଳଖିଆ ଆଇଟମ୍ ତରକାରୀ ସବୁ ବିକ୍ରି ହେଉଛି ତା'ପରେ ସରିଲା ପରେ ଦୋକାନ ବନ୍ଦ କରି ସନ୍ ଚାରିଟା ବେଳଠୁ ଆମର ରାତି ଆଠଟା ନଅଟା ପର୍ଯ୍ୟନ୍ତ ଫାଷ୍ଟଫୁଡ୍ ବିକ୍ରି ହେଉଛି ସିଙ୍ଗଡ଼ା ତିନିଟା ଆଉ ଗୁଗୁନିକୁ ହେଉଛି ଆମର ପଚିଶ ଟଙ୍କା ହଁ ଆ ବତିଶଟା ଖାଲି କ'ଣ ଏ ଯେଉଁ ସେ ଆମର ଯିବ ସିଙ୍ଗଡ଼ା ହେରିକା ଇଏ ଆମ ଆପଣଙ୍କର ପଡ଼ିଯିବ ବତିଶଟା ପ୍ଲେଟ୍କୁ ଆଠଶହ ଟଙ୍କା ଆସନ୍ତୁ ଆସନ୍ତୁ ଆପଣଙ୍କ ପାଇଁ କିଛି ଆମର ଟିକିଏ କାଟିକି ଯାହା ଦେବେ ପଚାଶ ଟଙ୍କା କାଟିକି ଆମକୁ ଦେବେ ଆଉ ଯେହେତୁ ଆପଣ ଏତେ ନେବେ ଆଉ ଏ ଆଉ କ'ଣ ଆ ଆପଣଙ୍କଠୁ ସେ ଆଉ ନେଇହେବ କି ରେଟ୍ ସେମିତି ତ ନେଇ ହେବନି ଆପଣ ଆଠଶହ ଟଙ୍କା ହେଉଛି ଆପଣ ଆଉ ପଚାଶ ଶହେ ଟଙ୍କା କାଟିକି ଆପଣ ଦେବେ ଆଉ ଆଉ ଆପଣଙ୍କର ଯେତେବେଳେ ବି ଯାହାବି ମାନେ ପା ପାର୍ଟି ହେବ ଆପଣ ଆମକୁ ଆଗରୁ ଫୋନ୍ କରିଦେବେ ଆପଣ ଯାହାବି ଦରକାର ଆମେ ସେତିକି ରେଡ଼ି କରିଦେଇଥିବୁ ଆଉ ଖାଲି ବରା ନା ଫାଷ୍ଟଫୁଡ୍ ବି ନେବେ ନା ନା ନା ନା ସେମିତି ନୁହେଁ ଆମ ଦୋକାନରେ ସେମିତି ଟୋଟାଲ୍ ବି ନୁହେଁ ଆପଣ ଆସନ୍ତୁ ଆଗେ ଫାଷ୍ଟରେ ଟେଷ୍ଟ କରନ୍ତୁ ଆଉ ଆମର ପାଖ ଯେଉଁ କଷ୍ଟମର ଆମର ଯେଉଁ ଅଛନ୍ତି ସମସ୍ତଙ୍କୁ ପଚାରନ୍ତୁ ଆମର ଏଠି ପାଖରେ ଯେଉଁ ଦୋକାନ ମାନେ ଅଛନ୍ତି ସେମାନେ ସକାଳୁ ଆସି ଦୋକାନ ଖୋଲି ଆସି ଆମ ଦୋକାନରେ ହିଁ ଜଳଖିଆ ଖାଉଛନ୍ତି ପୂଜା ସାରିକି ତ ସେମାନଙ୍କୁ ହିଁ ପଚାରିପାରିବେ ଆମର ସେମିତି ନୁହେଁ ଆପଣ ଆସନ୍ତୁ ଖାଆନ୍ତୁ ତା'ପରେ ଆପଣ ଜାଣିବେ ଯେ ଆମ ଦୋକାନରେ ବାସୀ ହେଉଛି ସେମିତି ହେଉଛି ସେମିତି ନୁହେଁ ସେମିତି ବହୁତ ଲୋକ କରୁଛନ୍ତି ଆପଣ ପଚାରିବାଟା ଠିକ ଆମ ଦୋକାନରେ ସେମିତି କିଛି ହେଉନି ଆପଣ ଆସନ୍ତୁ ଆଗେ ଖାଆନ୍ତୁ ତା'ପରେ ଦେଖିବେ ତା'ପରେ ମୁଁ ମୋର ଅଛି ମୋର ଯେତିକି ମୋର ଅଛି ଯେଉଁ ବିଶ୍ୱାସ ଅଛି ଆପଣ ଖାଇଲା ପରେ ବତିଶ ନୁହଁ ଆପଣ ତାଠୁ ଅଧିକ ହିଁ ନେବେ ଫାଷ୍ଟଫୁଡ୍ ଆମର ଚାଉମିନ ହେବ ରୋଲ ହେବ ପକୋଡ଼ା ହେବ ଆଉ କଣଟି ଚିଲ୍ଲି ବି ହେବ ଆପଣ ଯାହାବି କହିବେ ଆମେ ଏ ସେୟା କରିବୁ ଆଉ ଅଶୀଟଙ୍କା ହଁ ସିଙ୍ଗଲଟା ଆମର ଚାଳିଶ ଟଙ୍କା ଡବଲଟା ଅଶୀଟଙ୍କା ହୁଁ ପୋକଡ଼ା ପ୍ଲେଟ୍ଟା ଆମର ପଚାଶ ଟଙ୍କା ରହୁଛି ପକୋଡ଼ା ବି ପଚାଶ ଚିଲ୍ଲି ବି ପଚାଶ ଦଶରୁ ବାର ପିସ୍ ଆମର ଦିଆ ହେଉଛି ଆଜ୍ଞା

ହଁ ହେଇଯିବ ମୁଁ ଖାଲି ଟିକିଏ ନୋଟ୍ କରଦେଉଛି ଆପଣ ଟିକିଏ କହିଲେ ଆଠଟା ରୋଲ ଆଠଟା ରୋଲକୁ ହେଲା ଛଅଶହ ଚାଳିଶଟଙ୍କା ଆଉ ଆଉ କ'ଣ କହିଲେ ପନ୍ଦର ପ୍ଲେଟ୍ ପକୋଡ଼ା ଆପଣଙ୍କ ଇଏ ହେଉଛି ସାତଶହ ପଚାଶ ଟଙ୍କା ସେ ହେଉଛି ଆଠଶହ ଟଙ୍କା ଆଉ ଆପଣଙ୍କର ହେଉଛି ପନ୍ଦରଶହ ପଚାଶଟଙ୍କା ଆପଣ ପନ୍ଦରଶହ ଟଙ୍କା ଦେବେ ହଁ ଆମେ ଆମେ ରେଡ଼ି କରିଦେଇଥିବୁ ଆ କେତେ ସାଢ଼େ ଛଅଟା ଭିତରେ ନା କେତେଟାରେ କହିଲେ ଆପଣ ହଁ ହଁ ହୋଇଯାଇଥିବ ଆମର ଚାରିଟାରୁ ଦୋକାନ ଖୋଲା ଅଛି ଅର୍ଡ଼ର ଦିନ ଆମେ ଟିକିଏ ଜଲ୍ଦି ବି ଖୋଲୁ ମାନେ କଷ୍ଟମର ହିଁ ଭଗବାନ ତାଙ୍କ ଟାଇମ୍ ଅନୁସାରେ ଯଦି ନ ଦେବୁ ତାହଲେ କିଛି ଦୋକାନର ମାନେ ନାହିଁ ଆପଣ ଛଅଟାରୁ ସାଢ଼େ ଛଅଟା ଭିତରେ ଆସନ୍ତୁ ଆପଣଙ୍କ ପାର୍ସଲ୍ ପୁରା ରେଡ଼ି ହେଇକି ଥିବ ହେଉ ହେଉ ଆଜ୍ଞା ହେଉ ହେଉ ହେଉ ତାହେଲେ ହେଉ